ଆମ ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ତରଫରୁ ଚାଳିତ ଓ ଏସ୍ ଆର୍ ଟି ସି ବସ୍ ଅଛି ଏହି ଓ ଏସ୍ ଆର୍ ଟି ସି ବସ୍ ଅଛି ଏହା ସହିତ ସରକାର ଏ ଓ ଏସ୍ ଆର୍ ଟି ସି ବସ୍ ଓ ଏସ୍ ଆର୍ ଟି ସି ବସ୍ ଅନ୍ତର୍ଗତ ଆଉ ଗୋଟିଏ ବସ୍ ସେବା ଆରମ୍ଭ କରିଛନ୍ତି ତା'ର ନାମ ହେଲା ଲକ୍ଷ୍ମୀ ବସ୍ ଏହି ଲକ୍ଷ୍ମୀ ବସ୍ରେ ମହିଳାମାନଙ୍କ ପାଇଁ ବହୁତ କମ୍ ମୂଲ୍ୟରେ ଯାତ୍ରା କରିବା ଲାଗି ସହାୟକ ହୋଇଛି ଏହି ଲକ୍ଷ୍ମୀ ବସ୍ ପ୍ରତି ଛୋଟ ଛୋଟ ଗାଁଗୁଡ଼ାକୁ ଯିବା ଆସିବା ଲାଗି ବି ଚାଳିତ ହେଉଛି ଏଥି ସହିତ ଘରୋଇକରଣ ବସ୍ଗୁଡ଼ାକ ବି ଘରୋଇ ଘରୋଇ ବସ୍ଗୁଡ଼ାକ ବି ଚାଳିତ ହେଉଛି ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଅନ୍ୟ ଜିଲ୍ଲାକୁ ଯିବା ଲାଗି ବି ବସ୍ଗୁଡ଼ାକ ଚାଲିଥାଏ ଏହି ବସ୍ଗୁଡ଼ାକ ବହୁତ ସଫା ସୁୁତରା ଏ ବସ୍ଗୁଡ଼ାକ ଆମ ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବିତ କରିଥାଏ ଏହି ବସ୍ ସାହାଯ୍ୟରେ ସ୍କୁଲ୍ ଛାତ୍ରଛାତ୍ରୀମାନେ ଚାଷୀମାନେ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଗାଁ ଗହଳିରୁ ଲୋକମାନେ ସହରକୁ ଆସନ୍ତି ବ୍ୟାଙ୍କ୍ କାମ ଲାଗି ଇତ୍ୟାଦି କାମ ଲାଗି ଗ୍ରାମରୁ ସହରକୁ ଆସନ୍ତି ଏହି ବସ୍ଗୁଡ଼ାକ ଦିନସାରା ଚାଳିତ ହେଉଥାଏ ଏହି ବସ୍ ଦ୍ୱାରା ସାଧାରଣ ଲୋକମାନେ ବହୁତ ଲାଭାର୍ଥୀ ହେଉଛନ୍ତି ଏହି ଗତିଶୀଳତାରେ ଏହି ବସ୍ର ଭୂମିକା ବହୁତ ଯୋଗଦାନ ରହିଛି ସରକାରଙ୍କର ଏହି ସାହାଯ୍ୟ ବା ଏହି ଅନୁଷ୍ଠାନ ଲାଗି ଆମେ ଗର୍ବିତ